ପୁରୀ ଜିଲ୍ଲାରେ ମୁଖ୍ୟ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ ସେବା ଗୁଡ଼ିକ ହେଉଛି ଡାକ୍ତରଖାନା କ୍ଲିନିକ୍ ଫାର୍ମାସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇତ୍ୟାଦି ଏବଂ ତାଙ୍କର ଭିତରୁ ଯେଉଁ ଆମେ ଉପୟୋଗ କରୁ ତାଙ୍କ ଭିତରୁ ଇଟ୍ୱେଣ୍ଟି ଫୋର କମଳା ହସ୍ପିଟାଲ୍ ବାମଦେବ ମାହାପାଧ୍ୟା କ୍ଲିନିକ୍ ଆଉ ବିଭିନ୍ନ ଟାଇପର ହସ୍ପିଟାଲ ଏବଂ କ୍ଲିନିକ୍ ସୁବିଧା ରହିଛି ଯେଉଁଥିରେକି ରୋଗୀ ମାନେ ଯାଇକି ନିଜର ନିଜର ଜିନିଷ ନିଜ ଡକ୍ଟରକୁ କହିବେ କି ଏଇ ପ୍ରୋବଲେମଟା ହେଇଛି ସେହି ଅନୁସାରେ ସିଏ ସଲ୍ଭ କରନ୍ତି ତ ମୋ ହିସାବରେ ପୁରୀ ଜିଲ୍ଲାରେ ବି ବହୁତ ସାରା ସ୍ୱାସ୍ଥ୍ୟକେନ୍ଦ୍ର ଅଛି